କ'ଣ ଖାଇବ ବାବୁ

ଭଲ ଅଛ ହଁ ଭଲ ଅଛ ବାବୁ ହଁ କ'ଣ ଖାଇବ ଆଜି ହଁ ହଁ ବାବୁ ମୁଁ ମଦଲପୁରରେ ଆଉ ଗୋଟେ ଟିଫିନ୍ ଦୋକାନ ଖୋଲିବାକୁ ଚାହୁନାହିଁ ତ ତୁମର ବ୍ୟାଙ୍ଗଲୋରରେ କେମିତି ବେପାର ହେବ ସେଠି ଦୋକନ ଖୋଲିବାକୁ ଚାହୁଁଛି ମୁଁ ହଉ ହଉ ତ ସେଠି ଦୋକାନ ଗୋଟେ ଖୋଲିବି ଆଉ ବେପାର କେମିତି ହେବ ସେଠି ହୁଁ ଲୋକମାନେ ଆସିବେ ଖାଇବାକୁ ହଁ ହଁ ସେଠି ଖୋଲିବାର୍ ଥିଲା ତ ଏଇ ମଦଲପୁରରେ ଏବେ ଭଲ ହେଉନାହିଁ ତ ସେଠି ରହିବାକୁ ଚାହୁଁଛି ମୁଁ ବ୍ୟାଙ୍ଗଲୋରରେ ତ ଆପଣ ତ ଥିଲେ ଆଗରେ କ'ଣ ଜାଣିଥିବେ ସେଇ ବିଷୟରେ ଟିକେ କୁହ ହଁ ହଁ ସେଠି ରହିଲେ ଭଲ ଚାଲିବ ହଁ ଭଲ ଚାଲିବ ତ ସେଠି କ'ଣ କ'ଣ ଆଇଟମ୍ ଚାଲିଛି ସେଠି ରହିବି ବାଦଲପୁରରେ ଆଉ ଭଲ ଚାଲୁନାହିଁ ହାଁ ଚାଲୁନି ହଁ ଦୋକାନ ବହୁତ ହେଲାଣି ଯେ ଏଠି ଲୋକମାନେ ଭଲ ନାହିଁ ବ୍ୟାଙ୍ଗଲୋରରେ ରହିକି ଗୋଟେ ଇଏ ଟିଫିନ୍ ଦୋକାନ ଖୋଲିକି ସେଠି ଭଲ ଚାଲିବ ଆଉ ଭଲ ଚାଲଯିବ ନା ସିଏ ଅ ହାଁ ଦୋକାନ ଗୋଟେ ଖୋଲିବା ଆଉ ଭଲ ଆଉ ହାଁ ହାଁ ସେଠି ଗୋଟେ ଖୋଲ୍ବା ଆଉ କ'ଣ କରିବା ହୁଁ ଟିକେ ଖୋଲିଲେ ଭଲ ହେବ ତ ହୁଁ ହେଲେ ଘର ଇଏ ତିଆରି କରିବାକୁ ପଡ଼ିବ ନା କ'ଣ ହାଁ ଗୋଟେ ମୋତେ ଗୋଟେ ଷ୍ଟଲ୍ ଦରକାର ଥିଲା ତ ହାଁ ହାଁ ପଇସା ଫଇସା କେତେ ଦବାର ସେଠି ହଁ ହଉ ବୁଝିକିନା କଲ୍ କର ମୋତେ ହେଲା ହଉ ରହିଲି